ମୁଁ ସମୁଦ୍ର ଯାଇ କରି ମାଛ ଧରି ଆଣୁଛି ମୋ ସ୍ତ୍ରୀ ଘରେ ରହି କରି ମାଛ ସେ ମାଛ ଏକା କାଟିି କରି ବିକୁଛି ତୋଲୁଛି ତା'ପରେ ସବୁ ଗ୍ରାହକକୁ ଦେଖୁଛି ସେ ଘରର କାମ ଯେଉଁଟା ଅଛି ସେ ସବୁ ଦେଖୁଛି ବସିି କରି ଦେଖା ଶୁଣା ବିକିବା ତୋଳି ଦେଉଛି ଆଉ ଯେଉଁ କାମ ଅଛି ଯେ ଘର କାମ କରିକି କାହିଁକିନା ସେ ଝିଅ ପିଲାଟି ସେ ସେଇଠି ଯାଇ କାମ କରିପାରିବ ନାହିଁ ଘରର କାମ ବୋଲି ଘରେ ରହି କରି ସେ ମାଛ ଦେଖା ଶୁଣା କାଟା କାଟି ଗ୍ରାହକ ଆସୁଛି ସେଇଟା ବିକା ବିକି ସବୁ ସେ ସେଇଠି ଏକା କରୁଛି